ଗ୍ୟାସ୍ ବାଲା କହୁଥିଲେ କି ଆପଣ କେଉଁଠି ଅଛନ୍ତି ଏବେ ଆପଣଙ୍କୁ ଆପଣଙ୍କୁ ମୁଁ ଅଧଘଣ୍ଟା ହେଲାଣି କଲ୍ କରି ବୁକିଙ୍ଗ କରିଲିଣି ଆପଣ ଏପର୍ଯ୍ୟନ୍ତ ଆଣି ଦେଇନାହାଁନ୍ତି ଆଜ୍ଞା ସେ ସେମ୍ ଆଡ଼୍ରେସରେ ଆଣି ଦିଅନ୍ତୁ ଆପଣଙ୍କୁ ସେତେବେଳେ କହିଥିଲି ନା କି ଲେଟ୍ ହେଲାଣି ଭୋକ ଲାଗୁଛି ଏବେ ଅଫିସରୁ ଆସିଛି ଆପଣ ଏପର୍ଯ୍ୟନ୍ତ ଆଣି ଦେଇନାହାଁନ୍ତି ଏମିତି କରିଲେ ହବ କି ଆପଣଙ୍କୁ ମୁଁ କହିଥିଲି ନା ମୁଁ ଲେଟ୍ ହେଲାଣି ବୋଲି ଆପଣ ଆଣି ଦେବାର ଥିଲା ଦରକାର ଫାଷ୍ଟରେ ଆମକୁ କାହାର କ'ଣ ଅସୁବିଧା ଥିବ ହଁ

ରାଗିବାର କଥା ଆଜ୍ଞା ନାହିଁ ଅଧଘଣ୍ଟା ହେଲାଣି ଆପଣଙ୍କୁ କଲ୍ କରିଥିଲି ବୁକିଙ୍ଗ କରିସାରିଲିଣି ଅଲରେଡ଼ି ପେମେଣ୍ଟ ବି ମୁଁ ଦେଇସାରିଥିଲି ପେମେଣ୍ଟ ଆପଣଙ୍କୁ ପୁରା ଫୁଲ୍ ଦିଆ ହେଇଯାଇଛି ଆପଣ ଜଲ୍ଦି ଆପଣ ଜଲ୍ଦି ଆଣିଦିଅନ୍ତୁ ଏବେ ଅଧଘଣ୍ଟା ଅଧଘଣ୍ଟାରେ କେନ୍ତା ହବ ଭୋକ ଲାଗୁଛି ମଣିଷକୁ ଅଫିସ ଯାଇକି ଆସୁଛନ୍ତି କି କ'ଣ କରୁଛନ୍ତି

ହଁ ଜଲ୍ଦି ନେଇକି ଆସନ୍ତୁ ଇଆଡ଼େ ପିଲାମାନେ ଏବେ ଭୋକରେ ଅଛନ୍ତି କ'ଣ କରିବେ କ'ଣ ନାହିଁ ଜଲ୍ଦି ଆସନ୍ତୁ ହଁ ଠିକ୍ ଅଛି ହଁ ଠିକ୍ ଅଛି ହଁ